ମହିଳାମାନେ ଆଜିକାଲି ଆଗ କାଳରେ ମୁଁ ଓଡ଼ିଶା ହେଉଛି ବଲେ ଆଜିକାଲି କରୁଛନ୍ତି ମହିଳାମାନେ ଯେମିତି କରୁଛି ତାଙ୍କୁ ସଂରକ୍ଷତ ତାଙ୍କୁ ଚାହିଦା ବି ଅଧିକ ଯୋଉଟା ଚାକିରି ଫାକିରିରେ ହୋଇଗଲା କି ଯୋଉଟା ହୋଇଗଲା ତାଙ୍କୁ ଅଧିକ ତାଙ୍କୁ ଦିଆହେଉଛି ପ୍ରଶଂସା ଦିଆହେଉଛି ଫାଷ୍ଟ ତାଙ୍କର ଚାନ୍ସ ଦିଆଯାଉଛି ଆଉ ଆଜିକାଲି ଆମର ଏହିଭଳି ଯୋଉଥିରେ ଗଲେ ବି ମହିଳା ପାଇଁ ଯୋଉଟା ବସ୍ ହୋଇଗଲା ମହିଳା ପାଇଁ ସିଟ୍ ଅଛି ଫାଷ୍ଟ ମହିଳାମାନଙ୍କ ପାଇଁ ବସ୍ ଚାଲୁଛି ତ ଦେଖିବାକୁ ଗଲେ ଆମର ବେଶୀ ସୁରକ୍ଷିତ ଅଛନ୍ତି ମହିଳାମାନେ ମହିଳାମାନେ ଅନୁଭବ ଯାଉଛନ୍ତି ଆଉ ଆଜିକାଲି ସବୁ ବାହାରେ ଜଣେ ଏକା ମହିଳା ସବୁ ଘର ଚଳଉଛନ୍ତି ସବୁ ଦେଖିବାକୁ ଗଲେ ଆମମାନଙ୍କ ଠାରୁ ମହିଳାମାନେ ବେଶୀ ଉପରେ ଅଛନ୍ତି ଏବେ ସେମାନେ କାମ କରିବା ପାଇଁ ବେଶୀ ଚେଷ୍ଟା କରୁଛନ୍ତି ମହିଳାମାନଙ୍କ ଦ୍ୱାରା ବହୁତ କାମ ସହଜରେ ବି ହୋଇଯାଉଛି ସେମାନଙ୍କ ତାଙ୍କର ଅନୁଭବ ଅଛି ସେମାନେ କେବଳ ଘର ବି ଚଳଉଛନ୍ତି ତାଙ୍କର ଅନୁଭୂତି ବେଶୀ ମହିଳାମାନେ ବେଶୀ ଆଗରେ ଅଛନ୍ତି ମହିଳାଙ୍କ ଦ୍ୱାରା ଆମର ସବୁ ଚାଲୁଛି ସେଥିପାଇଁ ଭଲ ସୁରକ୍ଷିତ ଅନୁଭବ କରନ୍ତି ଭାରତରେ ଶିକ୍ଷା କ୍ଷେତ୍ରରେ ବି ଆଗରେ ଏବେ ଅଛନ୍ତି ଆଗକାଳରେ କରୁଥିଲେ ଏବେ ବେଶୀ ଆଗରେ ସହଯୋଗ କରନ୍ତି ଯୋଉ ମହିିଲଳାମାନେ ପଢ଼ିବେ ପଢ଼ାରେ ସେମାନଙ୍କୁ ଆଗକୁ ବହୁତ ହେଲ୍ପ ମିଳୁଛି ଆଉ ଚାକିରି କରିବାରେ ବେଶୀ ହେଲ୍ପ ମିଳୁଛି ମହିଳାମାନଙ୍କର ପଢ଼ିବା ପାଇଁ ସବୁ ଜିନିଷ ଯୋଗେଇ ଦିଆଯାଉଛି ଯେମିତିି ଝିଅର ତାଙ୍କର ମେଡିକାଲ୍ ହେଲା ମେଡିସିନ୍ ଦେଉଛନ୍ତି ଖାଇବା ପିଇବା ତାଙ୍କର ଅଙ୍ଗନବାଡ଼ି ତାଙ୍କୁ ଏ କରିବା ପାଇଁ ଝିଅମାନଙ୍କ ପାଇଁ ଦେଉଛନ୍ତି ଅଣ୍ଡା ଦେଉଛନ୍ତି ଛତୁଆ ଦେଉଛନ୍ତି ଆଉ ଦେଉଛନ୍ତି ସେମାନେ ଓଜନ କରୁଛନ୍ତି ସାନିଟାଇଜ୍ ପେଡ୍ ଦେଉଛନ୍ତି ସେଠି ଆଗରେ ସେମାନେ ବଢ଼େଇ ବୋଲି ବହୁତ ଦେଖିବାକୁ ଗଲେ ବହୁତ ମହିଳାମାନଙ୍କୁ ଆଗରେ ନେଇକି କାମ କରୁଛନ୍ତି ସବୁ ଜିନିଷରେ ମହିଳାଙ୍କୁ ଫାଷ୍ଟ ସେମାନଙ୍କୁ ସୁଯୋଗ ଦିଆଯାଉଛି ତାପରେ ଦିଆଯାଉଛି ମହିଳାମାନଙ୍କ ପ୍ରତି ଆମର କାମ କରୁଛନ୍ତି ବେଶୀ ଆମର କାମ ସବୁ କାମରେ ଆଗରେ ଅଛନ୍ତି